ହଁ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ଦୌଡ଼ିବାର୍ ଲାଗି ନିୟୋଜିତ ହେଇସନ୍ ସେଥିର୍ ଲାଗି ବୋଲିକିରି ପ୍ରତ୍ୟେକ ସାପ୍ତାହିକ ସଟର୍ ଡେ'ରେ ଶାରୀରିକ ସାଙ୍ଗେ ସାଙ୍ଗେ ପାଞ୍ଚ ଦଶ ମିନିଟର ଦୌଡ଼ା ଯାସି ପଡ଼ିଆରେ ଯଦି ଶିଶୁ ଦୁଇଶହ ମିଟର ଚାରିଶହ ମିଟର ଦୌଡ଼ିବା ଅଭ୍ୟାସ ମଧ୍ୟ କରାଯାସି ତ ଯେତଦ୍ୱାରା କି ଶିଶୁମାନେ ନିଜର ଶିଶୁମାନଙ୍କର ନିଜର ସ୍ୱାସ୍ଥ୍ୟ ପ୍ରତି ହିତକାରକ ହେସି ଯଦି ଦୌଡ଼ା ଧପା କଲାପରେ ଆମ ଶିଶୁମାନଙ୍କ ଛୋଟ ପିଲାମାନଙ୍କର ସୁସ୍ଥ ରହିବା ସେ ଲାଗି ବହୁତ କିଛି ଉପକାର ଉପକୃତ ହଏ ଦୌଡ଼ିବା ଦ୍ୱାରା ନିଜର ଶରୀର ରକ୍ତ ସଞ୍ଚାଳନ ଠିକ ହିସାବରେ ହେଇପାରସି ଆଉ ନିଜର ମାନେ ଜଏଣ୍ଟ ପେନ୍ ମାନେ ଶୀଘ୍ର ନହିଁ ହୁଏ ଆଳସ୍ୟତାରୁ ଦୂର ହେଇପାର୍ସି ଯଦି ଆମେ ଛୋଟ ଛୁଆମାନଙ୍କୁ ଯଦି ଆମେ ଦୌଡ଼ିବାର ଅଭ୍ୟାସ ରଖମା ତାହେଲେ ସେମାନଙ୍କ ଆରୁ ଶରୀର ହୃଷ୍ଟପୃଷ୍ଟ ହେବ ସଙ୍ଗେ ସଙ୍ଗେ ତାଙ୍କର ମସଲ୍ଗୁଡ଼ାକ ଦୌଡ଼ିବାର ଲାଗି ବହୁତ ଏକ୍ସରସାଇଜ୍ ହେଲାବାର ଫଳରେ ତାଙ୍କର ମସଲ୍ଗୁଡ଼ା ବହୁତ ଷ୍ଟ୍ରଙ୍ଗ ରହେସି ଆଉ ଜଲ୍ଦି ତାମାନେ ତାଙ୍କୁ କିଛି ମାରାତାଙ୍କ ନ ବା କ୍ରିଟିକାଲ ଡିଜିଜଟା ଆଟ୍ରାକ୍ଟ କରି ନାଇଁପାରେ ତ ସେଥିରଲାଗିଁ ପ୍ରତିଦିନ ଦୌଡ଼ିବାର କଥା ତ ଛୋଟ୍ ସମୟରେ ଯଦି ଆମେ ଦୌଡ଼ିବାର ଅଭ୍ୟାସ କରମା ଛୁଆମାନଙ୍କୁ ତାହେଲେ ସେମାନଙ୍କର ଶରୀରଟା ବହୁତ ହୃଷ୍ଟପୃଷ୍ଟ ହେବା ତ ଏଥିର୍ଲାଗି ଆମର ଜନସମାଜ ଜାନ୍ବାର କଥା ଯେ ଶିଶୁ ହିଁ ଭବିଷ୍ୟତର ନାଗରିକ ଆଉ ଶିଶୁଟି ରଚନା କରର୍ମା ପ୍ରତିଦିନ କିଛି ନା କିଛି ଲୋଡ଼ିବାର୍ ଲାଗେ